ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଇତିହାସ ଥିଲା ଏବଂ ଏହି ବିଷୟ ମୋତେ ବହୁତ ଭଲଲାଗେ ଇତିହାସ ଦ୍ଵାରା ଆମକୁ ପୁରାତନ ବିଷୟରେ କିଛି ଜାଣିବାକୁ ମିଳେ ଏବଂ ସ୍ଥାନମାନଙ୍କ ବିଷୟରେ ବି ଜାଣିବାକୁ ମିଳେ ଏବଂ ରାଜାମାନଙ୍କ ବିଷୟରେ ବି ଜାଣିବାକୁ ମିଳେ ଇତିହାସ ଦ୍ୱାରା ଆମକୁ ହୋଇଥିବା ଯୁଦ୍ଧ ବିଷୟରେ ବି ଜାଣିବାକୁ ମିଳେ ଏବଂ ଇତିହାସ ଦ୍ୱାରା ଆମକୁ ପୁରାତନ ପୁରାତନ ସ୍ଥାନମାନଙ୍କର ବିଷୟରେ ଜାଣିବାକୁ ମିଳେ